ସମୟ ଅନୁସାରେ ସମୟ ସହିତ ଆମ ଓଡ଼ିଶା ସମାଜରେ ମହିଳାମାନଙ୍କ ଭୂମିକା ବଦଳି ଯାଇଛି ଆଗରେ ମହିଳାମାନଙ୍କୁ ଶିକ୍ଷା ଦିଆଯାଉନଥିଲା କୁହାଯାଉଥିଲା ଝିଅ ଜନ୍ମ ଚୁଲି ମୁଣ୍ଡକୁ ଝିଅ ଜନ୍ମ ଯଦି ହେଲା ତା'ହେଲେ ସେ ରୋଷେଇ କରିବ ସେ ଶିକ୍ଷିତ ହୋଇ କ'ଣ କରିବ ସେ ପାଠ ପଢ଼ିଲେ କ'ଣ କରିବ ଏମିତି କୁହାଯାଉଥିଲା ଏବଂ ଝିଅମାନଙ୍କୁ ଶିକ୍ଷା ଦିଆଯାଉନଥିଲା ଝିଅମାନେ ଶିକ୍ଷାରୁ ବଞ୍ଚିତ ରହୁଥିଲେ ପୁଣି ଯଦି କୌଣସି ନାରୀର ସ୍ୱାମୀ ମରିଯାଇଥାଏ ମରିଯାଏ ତା'ହେଲେ ସତୀଦାହ ନାମକ ଏକ ଅନ୍ଧବିଶ୍ୱାସ ଥିଲା ସେଇ ସତୀଦାହ ପ୍ରଥା ମାଧ୍ୟମରେ ଯଦି ଜଣେ ସ୍ୱାମୀ ମରିଯାଉଛି ତା'ହେଲେ ତା ସ୍ତ୍ରୀକୁ ଜଳନ୍ତା ନିଆଁରେ ଜାଳି ଦିଆଯାଉଥିଲା ଏପରି ଅନ୍ୟାୟ ହେଉଥିଲା ନାରୀମାନଙ୍କ ସହ ଆଗରୁ ଏବଂ କୁହାଯାଉଥିଲା ନାରୀମାନେ ହେଉଛନ୍ତି ସ୍ୱାମୀର ପାଦ ତଳ ଧୂଳି ସେ ସ୍ୱାମୀଙ୍କ ସବୁ କଥାକୁ ମାନିଚଳିବ ସବୁ ଆଦେଶ ମାନିବ ଏବଂ ତାର ସବୁ ଦାୟିତ୍ୱ ନିଭେଇବ ଏମିତି କୁହାଯାଉଥିଲା କିନ୍ତୁ ଆଜିର ଓଡ଼ିଶାରେ ଆଉ ସେସବୁ ନାହିଁ ନାରୀମାନେ ଶିକ୍ଷିତ ହେଲେଣି ଏବଂ ସବୁଠି ନାରୀମାନେ ଆଗରେ ସବୁ କ୍ଷେତ୍ରରେ ଆଜିକାଲି ନାରୀମାନେ ଆଗରେ ଅଛନ୍ତି ରାଜନୀତି କ୍ଷେତ୍ରରେ ହଉ ସାମାଜିକ କ୍ଷେତ୍ରରେ ହଉ ଅର୍ଥନୈତିକ କ୍ଷେତ୍ରରେ ହଉ ସମସ୍ତ କ୍ଷେତ୍ରରେ ନାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଉଦାହରଣ ସ୍ୱରୂପ ଆମ କଳ୍ପନା ଚାୱଲା ଯିଏ କିି ପ୍ରଥମ ନାରୀ ଆକାଶ ପ୍ରଥମ ନାରୀ ଆକାଶକୁ ଯାଇଥିଲେ ଏବଂ ଗବେଷଣା କରିଥିଲେ ଆହୁରି ମଧ୍ୟ ଅନେକ ଉଦାହରଣ ରହିଛି କିରଣ ଦେବୀ ଆମର ରମାଦେବୀ ଇନ୍ଦିରା ଗାନ୍ଧୀ ସରୋଜିନୀ ନାଏଡ଼ୁ ଏମାନେ ହଉଛନ୍ତି ଜଣେ ଜଣେ ନାରୀ ଯେଉଁମାନଙ୍କୁ ମାନଙ୍କଠୁ ଆମେ ପ୍ରେରିତ ହେଉ ଏବଂ ଉତ୍ସାହିତ ହେଉ ତାଙ୍କ ଭଳି ଜଣେ ମହିଳା ହେବା ପାଇଁ ବର୍ତ୍ତମାନ ଆଉ ନାରୀମାନଙ୍କ ସହ ଅନ୍ୟାୟ ଏତେ ମାତ୍ରାରେ ହଉନାହିଁ ଆଗରେ ଯେତେ ମାତ୍ରାରେ ହଉଥିଲା ଏବଂ ଘରୋଇ ଅର୍ଥନୀତି ମାମଲାରେ ମଧ୍ୟ ନାରୀମାନଙ୍କୁ ନିର୍ଯାତନା ଦିଆଯାଉଥିଲା ଘରର ସବୁ ଟଙ୍କା ପଇସା ପୁରୁଷମାନେ ରଖୁଥିଲେ ନାରୀମାନେ କେବଳ ରୋଷେଇ କରିଦଉଥିଲେ କିନ୍ତୁ ଆଜିକାଲି ଘରର ମୁଖ୍ୟ ହେଉଛନ୍ତି ଜଣେ ନାରୀ ତେଣୁ ନାରୀମାନଙ୍କୁ ସମ୍ମାନ ଦେବା ଉଚିତ୍ ନାରୀମାନଙ୍କୁ ଅବଳା ଦୁର୍ବଳା ନ ଭାବି ନାରୀମାନଙ୍କ ଗୁରୁତ୍ୱ ବୁଝିବା ଉଚିତ୍ କାହିଁକି ନା ଝିଅ ହେଲେ ପାଠୋଇ ଦେଶ ଯିବ ଆଗେଇ ଜଣେ ପୁରୁଷ ଯଦି ଶିକ୍ଷିତ ହୁଏ ସେ କେବଳ ତା ଗୋଟେ ପରିବାରକୁ ଶିକ୍ଷିତ କରିବ କିନ୍ତୁ ଜଣେ ନାରୀ ଯଦି ଶିକ୍ଷିତ ହେବ ତା'ହେଲେ ଦୁଇଟା ପରିବାରକୁ ସେ ଶିକ୍ଷିତ କରିପାରିବ ନିଜ ବାପ ଘର ପରିବାରକୁ ଶିକ୍ଷିତ କରିବା ସହ ସେ ଶାଶୁଘର ପରିବାରର ମଧ୍ୟ ମଧ୍ୟ ଶିକ୍ଷିତ କରିପାରିବ ଏହା ସହ ଦୁଇ ପରିବାରର ସେ ଧ୍ୟାନ ମଧ୍ୟ ରଖିଥାଏ ତେଣୁ ନାରୀମାନଙ୍କୁ ଅବହେଳିତ ଅବହେଳା ଭାବନ୍ତୁ ନାହିଁ ନାରୀମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ତାଙ୍କୁ ତାଙ୍କ ବିରୁଦ୍ଧରେ କିଛି ବି ଭୁଲ୍ ଧାରଣା ରଖନ୍ତୁ ନାହିଁ